ଆଜ୍ଞା ଆମେ ଆଗରେ ଯେତେବେଳେ ଆମେ ଏସବୁ ଆମ ପାଖାପାଖି ମେଡ଼ିକାଲ୍ କି ଯୋଉଁଠିକି ଯାଉକି ବାହାରକୁ କେଉଁଠି ଗନେ ରେଲୱେଫେଲୱେ ସେତେବେଳେ ସବୁ ଧାଡ଼ିରେ ରହିକିନି ଇଏ କରୁ ସେତେବେଳେ ଏତେ ଇଏକ ନଥିଲା ଏବେ ଯେଉଁ ଅନଲାଇନ୍ ହେଲାଣି ଅନ୍ଲାଇନ୍ରେ ତାକୁ ଇଏ କରିଦେଲା ବେଳକୁ ହେଟି ସାଙ୍ଗେ ସାଙ୍ଗେ ହେଟିକି ଯାଇକି ଠିକି ସବୁ ଇଏ ମିଳୁଛି ଯୋଉ ଔଷଧ ବି ପଚାରିଲା ବେଳକୁ ଯେଉଁଟା ଆମ ଇଏ ଦରକାରେ କି ହେଟି ଗଲାବେଳକୁ ଏଠି କୋଉ ସେ ଧାଡ଼ିରେ ଯିବା ଆଉ ଇଏ କରିବା ନାଇଁ ଏବେ ତ ବିଭିନ୍ନ ପ୍ରକାର ଉପାୟରେ ସବୁ ଇଏ କରିହେଲାଣି ହେଟି ଯେଉଁ ମେଡ଼ିସିନ୍ ଦରକାର ସାଙ୍ଗେ ସାଙ୍ଗେ ଗଲା କ୍ଷଣି ଅନ୍ଲାଇନ୍ରେ ବି କିଛି ମଗେଇ ଦେଉଛନ୍ତି ଆମେ ବି ନିଜେ କେତେବେଳେ ଇଏ ନାହିଁ ଯାଇକି ନିଜେ ସାଙ୍ଗେ ସଙ୍ଗେ ଗଲା କ୍ଷଣି ବି ଇଏ ଔଷଧପତ୍ର ପାଉଛୁ ଆଉ ହେଟି ବି ଏବେ ଆମେ ଗୋଟେ ଜାଗା ଯାଇଥିନୁ ଆଗେ ପୂର୍ବରୁ ହେଟି ବାବାଙ୍କ ଯାଇଥେଲୁ ଯେ ହେଟି ଆଗେ ଏଠୁ ଟିକେଟ୍ କରି ଦେଇଥିଲୁ ହେଟି ଆଉ କିଛି ଅସୁବିଧା ନାହିଁ ତାପରେ ହେଣେ ବୁଲାବୁଲି କରିକି ହେଟୁ ଇଏ କରିକି ଆସୁ ଏଇନା ବର୍ତ୍ତମାନ ଆଗ ଅପେକ୍ଷା ବହୁତ ସୁଧୁରି ଗଲାଣି ଏୟା ଆଜ୍ଞା କହିନି ଆଉ